ଆମର ଅଞ୍ଚଲନେ ରନ୍ଧା ଯାଉଥିବା ପାରମ୍ପାରିକ ଖାଦ୍ୟ ହଉଛେ ପିଠା ପିଠା ଆମର୍ ଅଞ୍ଚଲନେ ପୁରା ପାରମ୍ପାରିକ ଆମେ ପର୍ବ କିଛି ପର୍ବପର୍ବାଣି ହେଲା ଆମେ ପିଠା କରୁଁ ଆମ ଘର୍କେ କିଛି ଲୋକ୍ ଆସ୍ଲେ ମାନେ ଆମେ କେନ୍ ଗାଁ ବି ଯାଉଛୁଁ ସେନେ ଆମେ ପିଠା ନେଇକରି ଯାଏଁସୁ ଯେନ୍ଟାକି ଆମର୍ ମିଠାକେ ବି ବୁଝାସି ଆଉ ଖାଦ୍ୟ ବି ବୁଝଉଛେ ଜାର୍ନେକି କିଛି ନେଇଁ ବି ଥିବା ଚାଉଲ୍ ଦୁଇ ମୁଠା ବାଟି କରି ଆମେ ଚକୁଲି କରି ଭାତ୍ ନେଇ ଖାଇକି ରୁଟି ନେଇ ଖାଇକରି ବି ଆମେ ଖାଇପାର୍ସୁଁ କିଛି ତର୍କାରି ବନେଇକରି ଆମର୍ ଆଞ୍ଚଲ୍ନେ ଯେନ୍ ଯେକୌଣସି ଜିନିଷ୍ ବି ହୋଉ ବିହା ହୋଉ ପରମ୍ପରା ପର୍ବପର୍ବାଣି ହୋଉ ଯାହାବି ଆମେ ପିଠାକେ ଆମର୍ ଆଞ୍ଚଲ୍ର ପାରମ୍ପାରିକ ଖାଦ୍ୟ ହିସାବ୍ନେ ଆମେ ଚଲେଇ ନେସୁଁ